ଆମ ରାଜ୍ୟରେ ବିଭିନ୍ନ ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ଭିନ୍ନ ଭିନ୍ନ ଭାଷା ରହିଚି ସେଥିମଧ୍ୟରୁ ଆଞ୍ଚଳିକ ଭାଷା ଏବଂ ଆମର ଓଡ଼ିଆ ଭାଷା ମଧ୍ୟରେ ଟି ପାର୍ଥକ୍ୟ ରହିଛି ସମସ୍ତେ ଟିକେ ନା ଟିକେ ସମସ୍ତଙ୍କ ଜିଲ୍ଲା ଅନୁସାରେ ଭାଷାରେ ପରିବର୍ତ୍ତନ ଅଛି କାହାର କ'ଣରେ କି କିଏ କ'ଣ କହୁଛି ତ କିଏ କିଶ କହୁଛି ତା ମଧ୍ୟରୁ ଗାଁରେ ବିଭିନ୍ନ ପ୍ରକାର ଭାଷା କୁହନ୍ତି ଲୋକମାନେ ଓଡ଼ିଆ ଭାଷାଠାରୁ ତାହା ଟିକେ ଭିନ୍ନ ଏବଂ ଟିକେ ଅଲଗା ମଧ୍ୟ ସେଥିମଧ୍ୟରୁ ରହିଛି ବହୁତ ପ୍ରକାର ଭାଷା କେଉଁ ଲୋକ କେଉଁ ଭାଷାରେ କହୁଛି ତ କେଉଁ ହିସାବରେ କହୁଛି ଓଡ଼ିଆ ଭାଷାଠାରୁ ତାହା ବିଭିନ୍ନ ପ୍ରକାର ଭିନ୍ନ ଭିନ୍ନ ଭାବରେ ରହିଛି